ହଁ ଆମ ଆମ ଗ୍ରାମରେ ତ ଗାଡ଼ି ଘୋଡ଼ା ନଥିଲା ସେତେବେଳେ ଚାଲି ଚାଲିକା ପଟାମୁଣ୍ଡେଇ ଯାଉଥିଲୁ ସିନେମା ଦେଖିବା ପାଇଁ ଛୋଟ ଥିଲୁ ବହୁତ ଦିନର କଥା ଆଉ ମୋ ବାବା ମାମୁଁ ଆଉ ମାଆ ଭଉଣୀମାନେ ସବୁ ମିଶିକିରି ଯାଇଥିଲୁ ଚାଲି ଚାଲିକା ଥରେ ଯାଇଥିଲୁ ସିନେମା ଦେଖିକିରି ଆସିଥିଲୁ ଆଉ ଥରେ ରଜରେ ସବୁ ଝିଅମାନେ ଆଠ ଦଶ ଜଣ ଝିଅମାନେ ସାଙ୍ଗ ହେଇକିରି ସବୁ ଚାଲିଚାଲିକା ଯାଇଥିଲୁ ଆଉ ପଟାମୁଣ୍ଡିରେ ସିନେମା ଦେଖିକିରି ଆସିଥିଲୁ କିନ୍ତୁ ମା ଭୁଲି ଯାଇଛି ସେ ଷ୍ଟୁଡ଼ିଓ ନାଁ କ'ଣ ଆଉ ଥରେ ସେ ଆମ ମଝିଆ ବାବା ଆସିଥିଲା ଆସାମରୁ ତାଙ୍କ ସାଙ୍ଗରେ ରିକ୍ସାର ବସିକିରି ଯାଇଥିଲୁ ଦେଖିବା ପାଇଁ ଜଳନ୍ଦର ତୁଳସୀ ଫିଲିମ୍ ହେଉଥିଲା ତାକୁ ଦେଖିକିରି ଆସିଥିଲୁ ତିନିଥର ଛୋଟବେଳେ ଯାଇଛୁ ଫଟାମୁଣ୍ଡେଇ ଚାଲି ଚାଲିକା ଯାଇଛି ଦୁଇ ଥର ରେକ୍ସାରେ ଯାଇଛି ଥରେ ଫିଲିମ ଦେଖିବା ଲାଗି ଆଉ ତା'ପରେ ତ ରେଡ଼ିଓ ହେଲା ରେଡ଼ିଓରୁ ନାଟକ ଫାଟକ ଶୁଣିଲୁ ଆଉ ବାହା ହେଇ ଆସି ସାରିବା ପରେ ତ ହେଇ ଟିଭି ଏଣେ ହେଇ ଶାଶୁ ଘରେ ଟିଭି ମୋ ଭାଇ ବି ଦେଇଥିଲା ଟିଭି ଦେଖୁଛୁ ଆଉ ଫିଲିମ୍ କେଉଁଠୁ ମୁଁ ଦେଖିନି କଲିକତାରେ ଥର କଲିକତା ଯାଇଥିଲି କଲିକତାରେ ଥରେ ବାବାଙ୍କ ସାଙ୍ଗରେ ଯାଇଥିଲି ଫିଲିମ୍ ଦେଖିଛି ବଙ୍ଗଳା ଫିଲିମ୍ ଦେଖିଥିଲି ସେ ତା ବି ମନେ ବି ନାହିଁ ସେ ସିରିଏଲ୍ ନାଁ କ'ଣ ତାଧିଅରେ ଆଉ ଦେଖିନି ଦୁଇ ତିନିଥର ଦେଖିଛି ଜାଣି ହଲ୍ ରେ